ହ୍ୟାଲୋ ମୁଁ ମିଲିପାଇ କହୁଥିଲି ବାଲିମେଳାରୁ ଆପଣ ଯୋଗେଶ ଭାଇ କହୁଛନ୍ତି କି ମୋତେ ଆପଣଙ୍କର ଗୋଟେ କ୍ୟାବ୍ ଦରକାର ଥିଲା ମାର୍ଚ୍ଚ କୋଡ଼ିଏ ପାଇଁ ଆମେ ଛଅ ଜଣ ସାଙ୍ଗ ସମର୍ ଭ୍ୟାକେସନ୍ରେ ଭୁବନେଶ୍ୱର ଯିବୁ ଯଦି ଆପଣଙ୍କର କୌଣସି କ୍ୟାବ୍ ମାର୍ଚ୍ଚ କୋଡ଼ିଏରେ ଖାଲି ଥିବ ତା'ହେଲେ ଠିକଣା ଏମ୍ ବି ଥାର୍ଟି ଏଇଟ୍ ବାଲିମେଳା ଜିଲ୍ଲା ମାଲକାନଗିରି ବ୍ଲକ କୁୁରକୁଣ୍ଡା ପିନକୋଡ଼୍ ସେଭେନ୍ ସିକ୍ସ ଫୋର୍ ଜିରୋ ଫାଇଭ୍ ୱାନ୍ରେ ପଠାଇଦେବେ ଏବଂ ଆପଣ କିଲୋମିଟର ହିସାବରେ କେତେ ଚାର୍ଜ କରୁଛନ୍ତି ଆମେ ଛଅ ଜଣ ସାଙ୍ଗ ମିଶି ଭୁବନେଶ୍ୱର ଯିବୁ ଧନ୍ୟବାଦ